ଆମ ବୌଦ୍ଧ ଜିଲ୍ଲାରେ ବେଶୀ ରାଜନୈତିକ ଦଳ ନାଇଁନ କମ୍ ଅଛନ୍ ସେଗୁଡ଼ିକ ହେଲା ଯିନ୍ତା ବିଜେଡ଼ି ବିଜେପି ଆଉ କଂଗ୍ରେସ ଆମେ ନିଜେ ଏମଏଲେକେ ଭୋଟ୍ ଦେଇ ପାର୍ସୁଁ ଏବଂ ବିଭିନ୍ନ ଅଞ୍ଚଳର ଲୋକମାନେ ସରପଞ୍ଚ ହିସାବରେ ଛିଡ଼ା ହୋଇଥିସନ୍ ଆମେ ତାଙ୍କୁ ଭୋଟ ବି ଦେଇଥିସୁଁ ଏମଏଲେମାନେ ଭୋଟ ଦେଇକରି ତାଙ୍କର ଉପର ବିଭାଗର ବ୍ୟକ୍ତିଙ୍କୁ ଚୟନ କରିଥିସନ୍ ସବୁ ରାଜ୍ୟର ଏମଏଲେ ମାନେ ଆସିକରି ମୁଖ୍ୟମନ୍ତ୍ରୀକୁ ଚୟନ କର୍ସନ୍ ତାର୍ପରେ ମୁଖ୍ୟମନ୍ତ୍ରୀ ଆଉ ଅନେକ ଗୁଡ଼ିଏ ବ୍ୟକ୍ତିମାନେ ମିଶିକି ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚିତ କରିକିରି ଭୋଟ ଦେଇକରି ବାଛିଥିସନ୍ ତ ସବୁ ଅଞ୍ଚଳରେ ଏନ୍ତା ଭୋଟ ହେସି ଆଉ ସମସ୍ତେ ନିର୍ବାଚନରେ ଅଂଶଗ୍ରହଣ କରିଥିସନ୍ ଏବଂ ବାଛିଥିସନ୍ ତାଙ୍କର୍ ଅଞ୍ଚଳର ସରପଞ୍ଚକୁ ଆଉ ଏମଏଲେକୁ